ଓଡ଼ିଶାର ପାରମ୍ପାରିକ ପୋଷାକ ଶାଢ଼ୀ ସାଲ୍ୱାର କମିଜ ଧୋତି ପାଇଜାମା କୁର୍ତ୍ତୀ ଆଦିବାସୀ ପୋଷାକ ପାଇଁ ଧୋତି ଆଉ ଶାଢ଼ୀ ନିହାତି ଦରକାର ପଡ଼ିଥାଏ ଫ୍ୟାସନ୍ ଶୈଳୀଟା ହେଲା ତାଙ୍କର ଖୋପା ଆମ ଓଡ଼ିଶାରେ ବେଶୀ ଭଲ ପାଆନ୍ତି ଶାଢ଼ୀ ଆଉ ଧୋତି ପାଇଜାମାଟା ହେଉଛି ବୟସ୍କ ବ୍ୟକ୍ତିମାନେ ବ୍ୟବହାର କରିଥାନ୍ତି ଆଦିବାସୀ ପୋଷାକ ଆଦିବାସୀ ଲୋକମାନେ ବ୍ୟବହାର କରନ୍ତି ଆଉ ସୁନାଲୁକା ଅଳଙ୍କାର ଅଳଙ୍କାରଟା ମା' ମାଉସୀ ସମସ୍ତେ ବ୍ୟବହାର କରନ୍ତି ଗାମୁଛା ମଧ୍ୟ ମାଉସା ମାଉସୀ ସମସ୍ତେ ଗାମୁଛା ନହେଲେ ଗାଧେଇକି ମଧ୍ୟ କେହି ଯାଆନ୍ତି ନାହିଁ ଓଡ଼ିଶାର ପୋଷାକ ହେଉଛି ଆମର ଗୁରୁତ୍ୱପୂର୍ଣ୍ଣ